ମତେ ଯେତେବେଳେ ଫାର୍ଷ୍ଟ୍ ଟାଇମ୍ ମୁଇଁ ରାନ୍ଧ୍ଲି ମଟନ୍ ମଟନ୍ ରୋଷେଇ କଲାପରେ ସେତେବେଲେ ବହୁତ୍ ପ୍ରକାର୍ ଟେଷ୍ଟ୍ ବି କରିଥିଲି ଆମର୍ ଘରେ ବି କହିଥିଲେ ଭଲ୍ ଲାଗ୍ଲା ବୋଲିକରି ସେନ ବହୁତ୍ ଜିନିଷ୍ ପକେଇଥିଲି ଆମର୍ ଇଲାଚି ଲବଙ୍ଗ୍ ସବୁ ପକେଇ କରି ବହୁତ୍ ମସ୍ଲା ପକେଇ କରି ରାନ୍ଧିଥିଲି ସେଟା ରାନ୍ଧି ସବ୍କେ ଦେଇଥିଲି ଖାଇବାର୍ ଖାଏଲେ ଖାଏଲା ପରେ ବହୁତ୍ ମତେ ପସନ୍ଦ୍ କଲେ ତା'ର୍ପରେ ଚିକେନ୍ ମଟନ୍ ଆମର୍ ଯେତେବେଲେ ପନିପରିବା ବି ଆନ୍ଲେ ମତେ ତୁଇ ଟିକେ ରାନ୍ଧିକରି ରାନ୍ଧ୍ ଟିକେ ବୋଲିକରି କହେସନ୍ ଆର୍ ବହୁତ୍ ଭଲ୍ ରେ ରାନ୍ଧିକରି ଦେଇଥିଲି ଦେଲାପରେ ଏବେ ବି କହୁଛନ୍ ତୁଇ ଯେଭେ ଆମେ ଚିକେନ୍ ମଟନ୍ ମାଛ୍ ଯାଣା ଆଣ୍ଲେ ବି ରାନ୍ଧିରୁନ୍ଧା କରି ଟିକେ ଦେ ଭଲ୍ ଲାଗୁଛେ ତୋର୍ ହାତ୍ ରୁ ବୋଲିକରି